ମୋ'ର ବଡ଼ ସଫଳତା ପାଇବା ହେଉଛି ଗୋଟିଏ ଟିଚରଟିଏ ହେବି ଏବଂ ମୁଁ ବହୁତ ଗର୍ବିତ ତ ଯେତେବେଳେ ମୁଁ ହଷ୍ଟେଲରେ ରୁହେ ପାଠ ପଢ଼ିବା ପାଇଁ ଆସେ ଘରୁ ସେତେବେଳ ମତେ ବହୁତ ବହୁତ ଭଲ ଭଲ ସାଙ୍ଗ ମିଳନ୍ତି ଟେନଥ୍ରୁ ପ୍ଲସ୍ଟୁରୁ ଏବଂ ଏବେ ବି ପ୍ଲସ୍ଥ୍ରୀ ଗ୍ରାଜୁଏସନ୍ ସରିଲା ପରେ ମଧ୍ୟ ବହୁତ ଭଲ ସାଙ୍ଗମାନେ ମିଳନ୍ତି ମୋତେ ସବୁବେଳେ ସେ ସାଙ୍ଗମାନଙ୍କ ସହିତ ବୁଲି ମୁଁ ଘର କଥା ହିଁ ଭୁଲିଯାଏ ତାଙ୍କ ସହ ମଜା ଖେଳି ଏଇଟା ସବୁ ହିଁ ମୋ' ପାଇଁ ବହୁତ କିଛି ଗର୍ବିତର କଥା ଏବଂ ମୋ'ର ଏପର୍ଯ୍ୟନ୍ତ ବାବା ମା' ଅଛନ୍ତି ଯେଉଁମାନେ କି ପରିଶ୍ରମ କରିଦେଉଛନ୍ତି ପଇସା ମାଗିଲେ ପଇସା ସମୟରେ ଠିକ ସମୟରେ ଦେଉଛନ୍ତି ଏବଂ ବହୁତ ସ୍ନେହ ମଧ୍ୟ୍ୟ କରନ୍ତି ମୁଁ ସେଥିପାଇଁ ନିଜକୁ ଗର୍ବିତ ବୋଲି ଭାବିନିଏ